ବର୍ଷକରେ ଛଅଋତୁ ସେଇ ଛଅ ଋତୁ ମଧ୍ୟରୁ ତିନୋଟି ଋତୁକୁ ମୁଁ ଉପଭୋଗ କରେ ଖରା ଦିନେ ବିଭିନ୍ନ ସମ୍ପର୍କୀୟ ଘରକୁ ବୁଲିଯାଏ ନଦୀରେ ଗାଧୋଇବାକୁ ଭଲ ଲାଗେ ଜଙ୍ଗଲକୁ ଯିବାକୁ ଭଲ ଲାଗେ ବର୍ଷା ଦିନେ ଜମିକୁ ବୁଲି ଯିବାକୁ ଭଲ ଲାଗେ ଯେହେତୁ ଜମିରେ ବିଭିନ୍ନପ୍ରକାର ଫସଲ ହୋଇଥାଏ ଶୀତଦିନେ ଖରାରେ ବସି ଚା ପିଇବାକୁ ଭଲ ଲାଗେ ନିଆଁ ପାଖରେ ବସିବାକୁ ଭଲ ଲାଗେ